ହଁ ଆଜ୍ଞା ମୁଁ ଓଡ଼ିଶାର ନୂଆପଡ଼ା ଜିଲ୍ଲାର ରବୀନ୍ଦ୍ର ବାଗ ମୁଁ ଗୋଟିଏ ଛୋଟିଆ ବ୍ୟବସାୟୀ ହେ ମୁଁ ଗାଁ ଗାଁ ନେଇକରି କପଡ଼ା ବିକ୍ରି କରୁଛି ଫେରିବାଲା ହିସାବରେ ଆଉ ମୁଁ ଆପଣଙ୍କର ଏ ନୂଆ ନେବାର ଚାହୁଁଛି କପଡ଼ା ବୋଲେ କେତେ ମାନେ କେତେ କେତେ ରେଟ୍ ଅଛି ଶାଢ଼ୀ କେତେ ରେଟ୍ ଅଛି କିମ୍ୱା ମାନେ ମେନସ୍ମାନଙ୍କର ମାନେ ଏ ପୁରୁଷମାନଙ୍କର ଲୁଙ୍ଗି କେତେ ରେଟ୍ ଅଛି ସେଇଟା ମୋତେ କହିବେ ଓ ଆମକୁ ଟ୍ରାନ୍ସପୋର୍ଟିଂ ଖର୍ଚ୍ଚ କେତେ ଲାଗିବ ଆପଣ କହିବେ ଆପଣ ଯଦି ବହନ କରିବେ କେତେ ଖର୍ଚ୍ଚ ଲାଗିବ ତ ହଁ ୱାନ୍ ଟାଇମ୍ ମାନେ ଅଧିକା ଆଣି ଆସିଲେ ଠିକ୍ ହେବ ଆପଣ ଯାହା କହୁଛନ୍ତି ହଁ ମାନେ ହଁ ହଁ ହଁ ମାନେ ଆପଣଙ୍କର ମାନେ ଏକ୍ସପ୍ରିଏନ୍ସରୁ ଅନୁଭୂତିରୁ କହୁଛନ୍ତି ଯେ ଆପଣ ମାନେ ୱାନ୍ ଟାଇମ୍ ଅଧିକା ମୁଁ ନେଇ ଗଲେ ମୋତେ ଟ୍ରାନ୍ସପୋର୍ଟିଂ ଅଧିକା ନା ଲାଗେ ଠିକ୍ ଅଛି ଆଜ୍ଞା ଆମେ ସେମିତି ସୁବିଧା କରିବା ଯେ ୱାନ୍ ଟାଇମ୍ କେମିତି କରି ନେଇ ଯିବି ମୁଁ ସବୁ ଧନ୍ୟବାଦ ଆଜ୍ଞା